ପରିବା ବାଲା କହୁଛନ୍ତି ନା ଆଜ୍ଞା ଆମ ଘରେ ରୋଗୀ ଅଛନ୍ତି ତ ସେ ଡକ୍ଟର କହିଛନ୍ତି ସେ ଯୋଉ ଅମୃତଭଣ୍ଡା ଗାଜର ବିଟ୍ ରୋଗୀମାନଙ୍କ ପାଇଁ ପରିବା ଅଛି ନା କି କି ପରିବା ଅଛି ଭଲ ପରିବା ତ ବାସି ନାହିଁ ତ ହଁ ହଁ କଲରା ଅଛି ନା ହଁ ହଁ ଯେଉଁ ଇଏ ଆମକୁ ସତେଇଶ ପର୍ଯ୍ୟନ୍ତ ଦରକାର ମୁଁ ଅଳ୍ପ ଅଳ୍ପ ନେବି ଡେଲି ଅଳ୍ପ ଅଳ୍ପ ନେବି ଆଉ ଓହୋ ଯେଉଁ କେତେ ଟଙ୍କା ଅମୃତଭଣ୍ଡା କିଲୋ କେତେ କେଉଁ ପରିବାଟା ଭଲ ହେବ ଖାଇବାକୁ ସେହି ସବୁ ପରିବା ଇଏ ଶାଗ ଡକ୍ଟର କହିଛନ୍ତି ଭଲ ମାନେ ଦେହ ଭଲ ରହିବା ପାଇଁ ଟିକେ ପରିବା ଖାଇବା ପାଇଁ କେଉଁ ପରିବା ଭଲ ହେବ ସେହି ପରିବା ନହେଲେ ଟିକେ ଡେଲି ଆଣିକି ଦେବେ ଆଉ ଅଳ୍ପ ଅଳ୍ପ ଆଉ ଆପଣଙ୍କ ଦୋକାନଟା କେଉଁଠିକି ଓହୋ ନା ମୋତେ ଗୋଟିଏ କିଏ ନମ୍ବର ଦେଲା ନା ଆପଣଙ୍କର କି ଆପଣଙ୍କ ଦୋକାନରେ ଭଲ ଭଲ ପରିବା ସବୁ ଅଛି ସତେଜ ପରିବା ସେହିଥିପାଇଁ ମୁଁ ଆପଣଙ୍କୁ ଫୋନ କଲି ଆଜ୍ଞା ହଁ ହଁ କାଲି ତା ହେଲେ ମୁଁ ଯିବି ଦେଖିକି ଆସିବି ପରିବା ସବୁ ଆଉ ଆଜ୍ଞା ଆପଣ ଏହି ପଟେ ଯଦି ଯିବେ ନହେଲେ ଡେଲି ଡେଲି ଆପଣ ଅଳ୍ପ ଅଳ୍ପ ଦେଇଯାଆନ୍ତୁ ଯାହା ଥିବ ସକାଳୁ ସକାଳୁ ଗଲା ବେଳେ ଆପଣଙ୍କ ଘର କେଉଁଠି ହେଉ ହେଉ ଆଜ୍ଞା ତା ହେଲେ ଠିକ ଅଛି ଆପଣ ତ ଆସିପାରିବେନି କହୁଛନ୍ତି ମୁଁ ଆପଣ କିନ୍ତୁ ପରିବା ରଖିଥିବେ ସବୁ ସକାଳୁ ମୁଁ ସକାଳୁ ଯାଇକରି ଫାଷ୍ଟ ପରିବା ଖରା ହେବା ପୂର୍ବରୁ ମୁଁ ଯାଇକି ନେଇଆସିବି ଆଜ୍ଞା